ମୋ ପ୍ରିୟ ଗେମ୍ ମଧ୍ୟରୁ ହେଉଛି କ୍ୟାରମ୍ ଓ ଲୁଡ଼ୁ କ୍ୟାରମ୍ରେ ଚାରି ଜଣ ଖେଳନ୍ତି ଏବଂ ଲୁଡ଼ୁରେ ମଧ୍ୟ ଚାରି ଜଣ ଖେଳନ୍ତି ପ୍ରତ୍ୟେକ ପ୍ରତ୍ୟେକଙ୍କ ଅପୋଜିଟ୍ରେ ଖେଳନ୍ତି ଲୁଡ଼ୁରେ ଜଣେ ବ୍ୟକ୍ତିକୁ ତାଙ୍କ ପାଖରେ ଗୋଟିଏ ଲୁ ଲୁଡ଼ୁ ଗୋଟି ଥାଏ ସେଇ ଗୋଟିକୁ ସେକ୍ କରି ପକା ଲୁଡ଼ୁ ମଧ୍ୟରେ ମଝିରେ ପକାନ୍ତି ଏବଂ ଯେତେ ଛଅ ତା ମଧ୍ୟରେ ଛଅ ତିନି ଚାରି ଏକଠୁ ଛଅ ଯାଏ ଗୋଟି ଥାଏ ସେ ମଧ୍ୟରୁ ଯୋଉ ଯୋଉ ସାଇଡ଼୍ ପଡ଼େ ଆମେ ତାହା ଅନୁସାରେ ସେ ଗୋଟିକୁ ସେତେ ଷ୍ଟେପ୍ ଆଗେ ବଢ଼ାଉ ଏବଂ କ୍ୟାରମ୍ରେ ଦଶ ଦଶଟି ଗୋଟିଏ ଥାଏ ଗୋଟି ଥାଏ କୋଡ଼ିଏଟି ଗୋଟି ଥାଏ ଦଶଟି କଳା ଏବଂ ଦଶଟି ସଦା ଧଳା ଯେଉଁ ଧଳା ଗୋଟି ଥାଏ ତାହାର ଗୋଟେ ଗୋଟେ ରେଟ୍ ହେଉଛି କୋଡ଼ିଏ ଏବଂ ଯେଉଁ ବ୍ଲାକ୍ କଳା କଲର୍ର ଗୋଟି ହେଉଛି ତା'ର ଦଶ ତା'ର ଦାମ୍ ଦଶ ସେଇ ଗୋଟିକୁ ଆମେ ଚାରି କୋଣରେ ଚାରୋଟି ଗାତ ଥାଏ ସେଇ ଗାତ ମଧ୍ୟରେ ପକେଇବାକୁ ପଡ଼େ